ଆମ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଅଟେ ଏଠାରେ ବହୁତ ଜନଜାତିର ଲୋକ ଆସି ବସବାସ କରନ୍ତି ବହୁତ ଧର୍ମ ଖିଷ୍ଟି ଖ୍ରୀଷ୍ଟିୟାନ୍ ପଠାଣ ମୁସଲିମ୍ ବହୁତ ସମସ୍ତଙ୍କୁ ଏଠି ସମାନ ଅଧିକାର ଦିଆଯାଇଥାଏ ଆମର ବିଭିନ୍ନପ୍ରକାର ଓଡ଼ିଶାରେ ପରମ୍ପରା ଅଛି ହିନ୍ଦୁମାନଙ୍କର ମନ୍ଦିର ଅଲଗା ଥାଏ ଏବଂ ମୁସଲିମ୍ମାନଙ୍କର ମନ୍ଦିର ତାଙ୍କ ପାଇଁ ଅଲଗା ଏବଂ ଚର୍ଚ୍ଚ ଖ୍ରୀଷ୍ଟିୟାନ୍ମାନଙ୍କପାଇଁ ସେମାନଙ୍କ ପାଇଁ ମଧ୍ୟ ଅଲଗା ତାଙ୍କର ପୂଜାଶୈଳୀ ଅଲଗା ତାଙ୍କର କାର୍ଯ୍ୟ କାର୍ଯ୍ୟକରିବା ପୂଜାର କାର୍ଯ୍ୟକରିବା ଷ୍ଟାଇଲ୍ ଅଲଗା ସମସ୍ତଙ୍କର ସମ୍ ଅଲଗା ଅଲଗା ପ୍ରକାର ଅଲଗା ଅଲଗା ଭାବେ ତାଙ୍କର ଠାକୁରଙ୍କୁ ସିଏ ସମର୍ପଣ କରିଥାନ୍ତି ବା ତାଙ୍କୁ ଭକ୍ତି କରିଥାନ୍ତି ଆମ ଓ ଆମ ହିନ୍ଦୁ ପରମ୍ପରା ଅନୁସାରେ ଆମେ ଠାକୁରଙ୍କ ପାଖକୁ ଗଲେ ନମସ୍କାର କରି କରିଥାଉ ଏବଂ ସେମତି ଅଲଗା ଚର୍ଚ୍ଚ ତାଙ୍କର କିଛି ନିୟମ ତାଙ୍କର କିଛି ଅଲଗା ରହିଛି ସେ ତାଙ୍କର ଶୈଳୀରେ ତାଙ୍କର ଠାକୁରଙ୍କୁ ପୂଜାର୍ପଣ କରିଥାନ୍ତି ବିଭିନ୍ନପ୍ରକାର ଧର୍ମର ବିଭିନ୍ନପ୍ରକାର ଶୈଳୀ ଅଛି ଏବଂ ତାଙ୍କ ଠାକୁରଙ୍କୁ କିପରି ଭାବେ ସେ ପୂଜିବେ ସିଏ ତାଙ୍କର ସେଟା ନିର୍ଦ୍ଧାର କରିବେ ତେଣୁକି ବିଭିନ୍ନ ଧର୍ମ ଯିଏ ଯାହା ଧର୍ମ ନେଇକି ତାଙ୍କର ପୂଜାଅର୍ଚ୍ଚନା କରନ୍ତି ଆଉ ବିଭିନ୍ନ ପ୍ରକାର ମନ୍ଦିର ଆମର ମଧ୍ୟ ରହିଛି ଏଠି ଶିବ ମନ୍ଦିର ବିଷ୍ଣୁ ମନ୍ଦିର ହନୁମାନ ମନ୍ଦିର ବହୁତ୍ ମନ୍ଦିର ଅଛି ମଠ ମଧ୍ୟ ଅଛି ମଠମାନଙ୍କରେ ମଧ୍ୟ ଅନେକ ଦେବା ଦେବୀଙ୍କ ରଖି ପୂଜାଅର୍ଚ୍ଚନା କରାଯାଏ ଏଇଭଳି ଭାବେ ଆମ ଓଡ଼ିଶାରେ ଏଇ ଯେଉଁ ଧାର୍ମିକ ସମ୍ପ୍ରଦାୟ ସଂଗଠନଗୁଡ଼ିକ ଚାଲିଥାଏ